ମୁଁ ଅରବିନ୍ଦ ବିଶ୍ୱାଳ କହୁଛି ଏହି କିଛି ସମୟ ପୂର୍ବରୁ ଏକ ଖାଦ୍ୟ ଅର୍ଡ଼ର୍ କରିଥିଲି ଭୁଲ୍ ବସତଃ ମୁଁ ସଠିକ୍ ଠିକଣା ଦେଇପାରିନଥିଲି ବର୍ତ୍ତମାନ ଖାଦ୍ୟ ଅର୍ଡ଼ର୍ଟିର ଠିକଣାରେ ସଂଶୋଧନ କରିବାକୁ ଚାହୁଁଛି ପୂର୍ବରୁ ମୁଁ ଠିକଣାରେ ଭୁବନ ବ୍ଲକ୍ର କେନ୍ଦୁପଡ଼ା ଗ୍ରାମ ଦେଇଥିଲି ବର୍ତ୍ତମାନ ସଂଶୋଧିତ ଠିକଣାଟା ହେଉଛି ଭୁବନ ବ୍ଲକ୍ର କୁନିନ୍ଦା ଗ୍ରାମ ଦୟାକରି ଆପଣ ଏହି ଠିକଣାରେ ପହଞ୍ଚାଇ ପାରିବେ କି ଧନ୍ୟବାଦ